ମୋବାଇଲ ଗେମିଙ୍ଗର ବୃଦ୍ଧି ସାମଗ୍ରିକ ଗେମିଙ୍ଗ ଶିଳ୍ପକୁ କିପରି ଭାବରେ ପ୍ରଭାବିତ କରିଛି ସେଗୁଡ଼ିକ ମୁଁ କହୁଛି ମୋବାଇଲ ଗେମିଙ୍ଗ ଦ୍ୱାରା ବହୁତ ପିଲାମାନେ ମୋବାଇଲ ଗେମିଙ୍ଗ ଭିଡ଼ିଓ ଗେମିଙ୍ଗ ଉପରକୁ ଆଗ୍ରହୀ ହୋଇ ବସୁଛନ୍ତି ସେମାନେ ଗେମ୍ ଖେଳିବା ପାଇଁ ବହୁତ ସାମଗ୍ରୀ ଗୁଡ଼ିକ କିଣୁଛନ୍ତି ଯେମିତି ହେଲା ଫିଙ୍ଗର୍ ସ୍ଲିପ୍ ମୋବାଇଲରେ ଲାଗୁଥିବା ଯନ୍ତ୍ରପାତି ସେଗୁଡ଼ିକ ପିଲାମାନେ କିଣି ମୋବାଇଲ ଗେମିଙ୍ଗର ଲାଭ ଉଠାଉଛନ୍ତି ସେହିଗୁଡ଼ିକ ସାମଗ୍ରୀକୁ ସେମାନେ କିଣି ଆମର ଶିଳ୍ପକୁ ପ୍ରବାହିିତ କରୁଛନ୍ତି ମୋବାଇଲ ଗେମିଙ୍ଗ ଦ୍ୱାରା ଲୋକମାନେ ବହୁତ ସାମଗ୍ରୀ କିଣି ଆଣୁଛନ୍ତି ଏବଂ ସେ ସାମଗ୍ରୀ ଗୁଡ଼ିକ କିଣିବା ଦ୍ୱାରା ଆମର ଶିଳ୍ପକୁ ବହୁତ ପରିମାଣରେ ପ୍ରଭାବିତ କରୁଛି ମୋବାଇଲ ଗେମିଙ୍ଗର ବୃଦ୍ଧି ସାମଗିକ ଗେମିଙ୍ଗ ଶିଳ୍ପକୁ ବହୁତ ପ୍ରଭାବିତ କରୁଛି